ଏବଂ କିଛି ଗାଡ଼ି ମଧ୍ୟ ବ୍ୟବହାର ନ କରିକି ଆମ ଗାଡ଼ି ପଡ଼ି ପଡ଼ି ଖରାପ ହେଇ ଯାଉଛି ଓ ପେଟ୍ରୋଲର ବ୍ୟବହାର

ତ ସେଥିପାଇଁ ପେଟ୍ରୋଲର ଅତ୍ୟଧିକ ବ୍ୟବହାର ମଧ୍ୟ ଆମ ପାଇଁକା ଭଲ ନୁହେଁ ଓ ପେଟ୍ରୋଲର ଅତ୍ୟଧିକ ଦର ବୃଦ୍ଧି ମଧ୍ୟ ଆମ ପାଇଁକା ବହୁତ କ୍ଷତି ଘଟାଉଛି ଆମର ଆର୍ଥିକ ପରିସ୍ଥିତି